ଆମେ ଚାଷ୍ କର୍ବାର୍ ସାଙ୍ଗେ ସାଙ୍ଗେ ଆମର୍ ଇ ଠାନେ ଗୁଟେ ଗୁଟେ ଛୋଟ୍ ଛୋଟ୍ ବଗିଚା ଯା'ର୍ ଘରେ ସେ ଛୋଟ୍ ଛୋଟ୍ ବଗିଚା ଗୁଟେ ଗୁଟେ କରିଛୁଁ ଫଲ୍ ମୁଲ୍ ଗଛ୍ମାନେ ଯଗା ହେଇଛେ ପନିପରିବା ଟିକେ ଟିକେ ବି କରା ହେସି ତା'ପ୍ରେ ମଞ୍ଜି ଫାର୍ଷ୍ଟ୍ କରି ଆମେ ମଞ୍ଜି ଆଣିକିନା ଯଗାସୁଁ ଫଲ୍ ମୁଲ୍ ହେଲେ ବି କଲ୍ମି ବି କରାହେସି ମଞ୍ଜିକେ ଆନିକିନା ଚାରା ପକାହେସି ଫାର୍ଷ୍ଟ୍ ଚାରା ପକାଲା ପରେ ଚାରା ଯେତେବେଲେ ବଡ଼୍ ବଡ଼୍ ହେବା ତା'ର୍ପରେ ସେଟା ଖେତ୍ନେ ଚ ତଷିକିନା ଆଗ ଜମିକେ ସମ୍ କରା ହେଇଥିବା ସେନ ଚାରାକେ ଫାର୍ଷ୍ଟ୍ ଲଗାହେବା ଲଗା ହେଇସାର୍ଲା ପରେ ତା'ପ୍ରେ ପାଏନ୍ ଦେବ ଖତ୍ ଦେବ ଖତ୍ ଆମର୍ ଘରର ଗାଈ ରଖିଛୁଁ ଗାଈନୁ ଗୋବର୍ ହେଇକିନା ସେଟାକେ ଆମେ ଖତ୍ ବନେଇକିନା ସେ ଗଛ୍ ମାନ୍କେ ଦିଆହେସି ସାର୍ ମାନେ ବି ଦିଆହେସି ସବୁଦିନ୍ ପରିଶ୍ରମ କର୍ବାକେ ପଡ଼ୁଛେ ପାଏନ୍ ବି ଦେବ ଗଛ୍କେ ଯତନ୍ କର୍ବାକେ ପଡ଼ୁଛେ ତା'ର୍ପରେ ଖରା ମାସେ ମୁଖ୍ୟତଃ ଆମ୍ବ୍ ଆମ୍ବ୍ ଚାଷ ଆମ୍ବ୍ ଗଛ୍ ଯଗା ହେଇଛେ ଆମ୍ବ୍ ହେସି ତା'ର୍ପରେ ଶୀତ୍ ମାସ୍ ମାନ୍କେ ଶାଗ୍ ମାନେ କରାହେସି କୁବି ବାଇଗନ୍ ଟମାଟୋ ସବୁ ଏନ୍ତା ପନିପରିବା ବି କରାହେସି ତ ଏନ୍ତା ହିସାବେ ଚାଷ୍ ବି କରାହେସି ଆଉ ସେଟା ଏକା ଆମେ ନିଜେ ବ୍ୟବହାର୍ ବି କର୍ସୁଁ